ବୌଦ୍ଧ ଜିଲ୍ଲାର ସରକାରୀ ପଦକ୍ଷେପ ହେଲା ମିଶନ ଶକ୍ତି ଯେନ୍ରେ ମହିଲାମାନଙ୍କର ଏକାଠି କରିକି ସମସ୍ତେ କରନ୍ତି ଆଉ ଏଇ ମିଶନ ଶକ୍ତିଟା ସମସ୍ତଙ୍କର୍ ସୁବିଧା ହେଉଛେ ଆର୍ ସମସ୍ତେ କରିପାରୁଛନ୍ ମହିଲାମାନେ ଆର୍ ଇଟା ଆଗକେ ବଢ଼ିଚାଲୁଛେ ଆର୍ ଅଭିବୃଦ୍ଧି ମଧ୍ୟ ହେଉଛେ ବୌଦ୍ଧ ଡିଷ୍ଟ୍ରିକ୍ଟରେ